ମୁଁ ଗୋଟିଏ ସାଧା ମିଲ୍ ଆଣିଥିଲି ମୋତେ ଖାଇବାକୁ ଭଲଲାଗିଲା ସେଥିରେ ସବୁ ଜିନିଷ ପଡ଼ିଥିଲା ସାଧା ଜିନିଷ ସବୁ ମସଲା ପଡ଼ିଥିଲା ମୋତେ ଖାଇବାକୁ ବହୁତ ଭଲଲାଗିଲା